କଣ କରୁଛୁ କିରେ ଚାଲୁନୁ ଆଜି ଯିବା ସେଇ ଠେଲା କୁ ଖାଇବାପାଇଁ ବରା ଆଉ ପିଆଜି ଆରେ ତୋ ସେଇ ଯୋଉ ରୋଡ଼୍ ସାଇଡ଼୍ ରେ ନାହିଁ କି ସେଇ ଯୋଉ କାକା କାକା ବିକ୍ରି କରନ୍ତି ସେଇଠାରେ ଖାଇବା ଜିନିଷ ମିଳିଯିବ କିନ୍ତୁ ଆଜି ମୋର ନା ବହୁତ ମନ ହେଉଛି ବରା ପିଆଜି ଖାଇବାପାଇଁ ଆରେ ପଇସା ନେବନି ରେ ପଇସା ଚିନ୍ତା କରନା ମୁଁ ମୁଁ ଦେଇଦେବି ପଇସା ହଁ ହେବ କିନ୍ତୁ ସାଙ୍ଗ ନା ତୁ ମୋର ପଇସା ତ ଖର୍ଚ୍ଚ କରିପାରିବି ନା ଆଉ ବଢ଼ିଆ ଯାହା ବି ହଉ ସବୁବେଳେ ଖାଲି ତୁ ମୋ ପାଖରୁ ଖାଉ ନାଇ କି ଆଜି ମୁଁ ତୋ ଠାରୁ ଖାଇବି ପଇସା ଝଡ଼େଇକି ଆରେ ମୋର ଦୁଇଟା ଯାକ ମନ ପସନ୍ଦ ଜିନିଷ ଆଜି ଯିବିନା ପୁରା ଦୁଇଟା ଯାକ ପୁରା ପେଟ ଭରିକି ଖାଇବି ଆଉ ସେଥିରେ ଚଟଣି ଏତେ ଭଲ ଲାଗେନା କଣ କହିବି ଆରେ ନାଇ ରେ ଇନୋ ଅଛି ନା ଇନୋ ପିଇଦେବୁ ହଁ ବା ଦିନେ ଦିନେ ଖାଇଦେଲେ କଣ ଟା ହେଇଯିବ ଯେ ଦିନେ ଖାଇଲେ କିଛି ହେବନି ହଁ କି ସତରେ ଆଉ ଠିକ୍ ଅଛି ପଇସା ତ ତୁ ଖର୍ଚ୍ଚ କରିବୁ ତ ଆଜି ତୋ ପସନ୍ଦ ର ଜାଗା କୁ ଯିବା ହୁଁ ଜାଣିଛୁ ଆଜି ସକାଳଠୁ ମୋତେ ବହୁତ ମନ କରିଥିଲା ଯେ ମୁଁ ପିଆଜି ଖାଇବି ବରା ଖାଇବି ଆଉ କଣ ଯେ ଆଉ ଯାହା ତୁ ଖୁଆଇବୁ ମୁଁ ଖାଇଦେବି ହୁଁ ହୁଁ

ଆଉ ପିଆଜ ସହିତ ହୁଁ ହୁଁ ହଁ ଯେତେ ପିଆଜି ବହୁତ ପସନ୍ଦ ଲାଗେ କାହିଁକିନା ପିଆଜି ହେଇଛି ଆଉ ଟିକିଏ ଆଉ ଲଙ୍କା ଲଙ୍କା ଲଙ୍କା ପଡ଼ିଛି ଟମାଟୋ ଚଟଣି ପଡ଼ିଛି ଆଃ ମୁହଁ ରୁ ତ ପାଣି ବୋହିବ ଆରେ ଆଜି ଆସୁନୁ ବା ଆଜି ତ ମୋତେ ପୁରା ଖାଇବା କୁ ମନ ହେଉଛି ହଁ ଚାରିଟା ସାଢ଼େ ଚାରିଟା ଭିତରେ ଆସିଯା ମୋ ଘରକୁ ଆସେ ମୋ ଘରରୁ ପଳେଇବା ହୁଁ ହୁଁ ଓକେ ଠିକ୍ ଅଛି